ବୃକ୍ଷ ହଉଛି ଆମର ଏକ ବନ୍ଧୁ ସଦସ୍ୟ ଯେମିତି ଆମକୁ ଗୋଟେ ଜଣେ ବନ୍ଧୁ ଆମକୁ ବିଭିନ୍ନ ସୁବିଧା ଅସୁବିଧାରେ ଯେକୌଣସି ମୁହୂର୍ତ୍ତରେ ଆମ ସାଥିରେ ରହିଥାଏ ସୁବିଧା ଅସୁବିଧା ବେଳେ ଆମକୁ ସାହାଯ୍ୟ କରିଥାଏ ସେହିପରି ବୃକ୍ଷ ସେମିତି ସେ ଯେକୌଣସି ପରିସ୍ଥିତିରେ ଆମ ସହିତ ରହିଥାଏ ଯେକୌଣସି ଭଳି ବି ଆମକୁ ସହଯୋଗ କରିଥାଏ ଗଛରେ ପଛେ ଫୁଲ ଫଳ ସିଏ ଆମକୁ ମିଠା ଫଳ ନ ଦଉ ସୁବାଶୀତ ବାସ୍ନା ଫୁଲ ନ ଦଉ ହେଲେ କିନ୍ତୁ ସିଏ ତାର ଛାଇ ମାଧ୍ୟମରେ କଣ କରୁଚି ନା ଛାଇ ମାଧ୍ୟମରେ ସେ ଆମକୁ ଆମକୁ ଖରାରୁ ରକ୍ଷା କରୁଛି ଏବଂ ଆମକୁ ବର୍ଷା ହେବାରେ ମଧ୍ୟ ସାହାଯ୍ୟ କରୁଛି ଆମକୁ କାଠ ଦଉଛି ଝୁଣା ଲାଖ ମହୁ ଦଉଛି ପୃଥିବୀରେ ଏମିତି କୌଣସି ଗଛ ନାହିଁ ଯେ କି କୌଣସି ମଣିଷର କାର୍ଯ୍ୟରେ ଲାଗୁନାହିଁ ସିଏ ସମସ୍ତଙ୍କର ପଶୁ ପକ୍ଷୀ ଠାରୁ ଆରମ୍ଭ କରି ସମସ୍ତଙ୍କ କାର୍ଯ୍ୟରେ ଲାଗୁଛି ସିଏ ମୁଖ୍ୟ ଜିନିଷ ସିଏ ଆମକୁ ସବୁଠାରୁ ମୁଖ୍ୟ ଜିନିଷ ଅମ୍ଳଜାନ ଯୋଗାଉଛି ଯାହାକୁ ଆମେ ଖାଦ୍ୟ ବିନା ବଞ୍ଚିପାରିବା ହେଲେ ଜଳ ବିନା ଦୁଇ ଦିନ ତିନି ଦିନ ବଞ୍ଚିପାରିବା କିନ୍ତୁ ଆମେ ଅମ୍ଳଜାନ ବିନା ଦୁଇ ସେକେଣ୍ଡ ମଧ୍ୟ ବଞ୍ଚିପାରିବା ନାହିଁ ସେ ଆମକୁ ତାର ମୁଖ୍ୟ ଜିନିଷ ଗୋଟେ ଖାଦ୍ୟ ବି ଯୋଗଉଛି ବସ୍ତ୍ର ବାସଗୃହ ସବୁ ଆମେ ଗଛଠାରୁ ପାଉଛେ ସେଇ ଗଛ ମଧ୍ୟରୁ ନଡ଼ିଆ ଗଛ ଆପଣ ମାନେ ସମସ୍ତେ ଜାଣିଥିବେ ନଡ଼ିଆ ଗଛ ଗୋଟେ ଗଛ ଯାହାକି ବଞ୍ଚିବା ବହୁତ କଷ୍ଟକର କାରଣ ଯେତେବେଳେ ଗୋଟେ ନଡ଼ିଆ ଗଛରେ ଆପଣ ଜାଣିଥିବେ ଉପର ଖୋଳପାଟା ବହୁତ ଟାଣ ହେଇଥିବାରୁ ଗଜା ବାହାରିବା ବହୁତ କଷ୍ଟ ହେଇଥାଏ ତାକୁ ଗଜା ବାହାର କରିବା ପାଇଁ ବହୁତ କଷ୍ଟ ସମୟ ଲାଗିଥାଏ ତାକୁ ଗଜା କରିକି ତା ଲୁଣ ଦେଇକି ଗଛ ପୋତାଯାଇଥାଏ କିଛି ଦିନ ପରେ ଯାଇକି ସେ ଗଛ ଉଠିଥାଏ ଗଛ ବଞ୍ଚି ଯାଏ ତ ବଞ୍ଚିଯାଇଥାଏ ଯଦି ମରିଗଲା ତାହେଲେ ବହୁତ ଅସୁବିଧା ହୋଇ ଲାଗିଥାଏ କିଛି ଗଛ ତ ବଞ୍ଚିଯାଇଥିବା ପରେ ତାପରେ ସେ ଧୀରେ ଧୀରେ ବଡ଼ ହୋଇଥାଏ ବଡ଼ ହେଲା ପରେ ତାକୁ ପାଣି ଦେବାକୁ ପଡ଼ିଥାଏ ପାଣି ଦେଲା ପରେ ତଳ ଗଛ ଟିକେ ବଡ଼ ହେଇଯାଇଥାଏ ସେ ମଧ୍ୟ ଫଳ ଫଳିବା ପାଇଁ ମଧ୍ୟ ତାକୁ କିଛି ତାର ତାର ଯେଉଁ ଅଛି ଗଛର ପତ୍ର ଯେଉଁ ବାହାରି ଥାଏ ନଡ଼ିଆ ଗଛ ତାକୁ ହାଣିବାକୁ ପଡ଼ିଥାଏ ପରି ଆମେ ଗ୍ରୀଷ୍ମ ଦିନରେ ଏ ଯେଉଁ ଗଛ ଯେତେବେଳେ ଲୋକ ଏତେ ସାହାଯ୍ୟ କରୁଛି ଆମର ବି କର୍ତ୍ତବ୍ୟ ବନୁଛି ଆମେ ଗଛକୁ କିଛି ସାହାଯ୍ୟ କରିବା ସେହିପରି ଗ୍ରୀଷ୍ମ ଦିନରେ ମଧ୍ୟ ଆମେ ଗଛର ଯତ୍ନ ନେବା କାରଣ ଗ୍ରୀଷ୍ମ ଦିନରେ ବହୁତ ଖରା ହେଇଥିବା ଯୋଗୁଁ ଗଛ ଗୁଡ଼ା କ'ଣ କରନ୍ତି ଶୁଖିଯାଆନ୍ତି ପତ୍ର ଗୁଡ଼ା ଝଡ଼ିଯାଏ ସେ ବେଳେବେଳେ ବି ଗଛ କ'ଣ ହେଇଥାଏ ମରିଯାଆନ୍ତି କ'ଣ ପାଇଁ ନା ଆମେ ସେ ଜଳର ଅଭାବ ଯୋଗୁଁ ସେହିପରି ହେଇଯାଇ ଥାଏ ସେଥିପାଇଁ ଆମେ କ'ଣ କରିବା ଗ୍ରୀଷ୍ମ ଋତୁରେ ଜଳ ପ୍ରଦାନ କରିବା ଗଛକୁ ଦୁଇବେଳା ସକାଳ ଦେଲେ ସନ୍ଧ୍ୟାବେଳେ ବି ତାକୁ ଆଉଥିରେ ଜଳ ପ୍ରଦାନ କରିବା ଶୀତଦିନେ କ'ଣ କରିବା ନା ଶୀତଦିନେ ବହୁତ ଗଛ କ'ଣ କରିଥାଏ ନା ଆମର ବାୟୁମଣ୍ଡଳ ଶୁଷ୍କ ଅବସ୍ଥାରେ ଥାଏ ସେଥିପାଇଁ ଆମ ଗଛକୁ ଏତେ ଜଳ ଆବଶ୍ୟକତା ହୋଇନଥାଏ ଏତେ ଖରା ମଧ୍ୟ ସେଥିରେ ସେଥିପାଇଁ ଗଛକୁ ଗୋଟେ ଟାଇମ ଜଳ ଦେଲେ ଗଛ ବଞ୍ଚିଯାଇଥାଏ ସେହିପରି ଭାବରେ ଆମେ ଗଛର ଯତ୍ନ ନେବା ଗଛ ମଧ୍ୟ ଆମକୁ ଆମର ଯତ୍ନ ନେଇପାରିବା